ତୁ ଜାଣିଛୁ ଛଅ ସାତ ଦିନତଳେ ଦୋକାନ ଯାଇଥିଲି ଆଉ କୁର୍ତ୍ତୀଟା ଦେଖିଲି ଭଲ ଦେଖାଯାଉଥିଲା ନେଇକରି ଆସିଲି ଆସିଲା ପରେ ଗୋଟିଏ ଦିନ ପିନ୍ଧୁ ପିନ୍ଧୁ କ'ଣ ହୋଇଗଲାକି ସଫା କରୁ କରୁ ଧୋଇ ହୋଇକି ଯାଇକିନା ମଚା ମଚା ହୋଇଗଲା କିଛି ବି ମାନେ ତା କଲର୍ ସବୁ ଧୋଇହୋଇଗଲା ଭଲ ପଡ଼ିଲାଣି ଏବେ ନାହିଁକି ସେହି ଡ୍ରେସ ଦେଖିଲେ ପିନ୍ଧିବା ପାଇଁ ବି ଇଛାଲାଗୁନି କି ଭଲ ଲାଗୁନି କ'ଣ ସେ ଦୋକାନଵାଲା ମାନେ ବହୁତ ଦିନର ରଖିଥିଲା ବୋଧେ ସେହିଟା ଦେଇଦେଲା ମାନେ ଦେଖିବାକୁ ଗଲେ କେତେ ସୁନ୍ଦର ଲାଗୁଥିଲା ତ ଆଣିଲାସରିଲା ପରେ ଏତେ କଲର୍ ଗଲା ଯେ ଭଲ ଲାଗୁନି